ମୋର ପାଞ୍ଚୋଟି ତାରିଖ ମନେ ରହିଛି ଯଥା ଛବିଶ ଜାନୁଆରୀ ଦୁଇହଜାର କୋଡ଼ିଏ ଚଉଦ ଫେବୃଆରୀ ଦୁଇହଜାର ଏକୋଇଶ ପାଞ୍ଚ ମାର୍ଚ୍ଚ ଦୁଇହଜାର ବାଇଶ ପନ୍ଦର ଅଗଷ୍ଟ ଦୁଇହଜାର ପନ୍ଦର ତେଇଶ ମେ' ଉଣେଇଶହ ଚଉରାଅଶୀ